ଆମ ଓଡ଼ିଆ ଭାଷା ହଉଛି କଟକିଆମାନଙ୍କଠାରୁ ବହୁତ ବହୁତ ତଫାତ୍ ଯେମିତି ଆମେ ଓଡ଼ିଆରେ କହୁଁ ମାଆ ସେମାନେ କଟକାରୀ କହନ୍ତି ବୋଉ ଆମେ ଓଡ଼ିଆରେ ବାପା ବୋଲୁ ସେମାନେ କଟକାରାରୀ ବୋଲନ୍ତି କଟକାରୀ ବୋଲନ୍ତି ମାଆ କଟକାରୀ ବୋଲନ୍ତି ସେମାନେ ବୋ ଆମେ ମାଆକୁ ବୋଉ ବୋଲନ୍ତି ଆଉ ସେମାନେ ଭାଇକୁ ଭାଇନା ବୋଲନ୍ତି ସେମାନେ ଆମେ ଓଡ଼ିଆରେ କହୁ ମାଆ ମଉସୀ ମାସୀ ସେମାନେ କଟକାରୀ କହୁଛନ୍ତି ମାଉସୀ ସେମିତି ଆମ ଓଡ଼ିଆରୁ ସେ କଟିକିଆ ବହୁତ ଭିନ୍ନ ସେଥିପାଇଁ ଆମେ ସେମାନେ ଭାଇକୁ ଭାଇନା ବୋଲନ୍ତି ମାଆକୁ ମାଆକୁ ବୋଉ ବୋଲନ୍ତି ଆଉ ବାପାକୁ ନାନା ବୋଲନ୍ତି ସେଥିପାଇଁ ଆମ ଓଡ଼ିଆ ଆଉ କଟିକିଆ ବହୁତ ଭିନ୍ନ ଓଡ଼ିଆ ଭାଷା ଆମର ରାଜ୍ୟ ମାଧ୍ୟମରେ ଆଞ୍ଚଲିକ ଉପସ୍ଥାପନର କଟିକିଆ ଭାଷା ବହୁତ ଭିନ୍ନ